ବର୍ଷ ବର୍ଷ ଧରି ଚାଷ କିପରି ବଦଳି ଯାଇଛି କେମିତି ଥିଲା ପାରମ୍ପାରିକ ଚାଷ ଆଗରୁ ଆମର ଚାଷ ବଳଦ ଓ ଇଏ କରି ଲଙ୍ଗଳରେ ଚାଷ ହଉଥିଲା ଗୋରୁ ବଳଦ ଦ୍ୱାରା ଚାଷ ହଉଥିଲା କିନ୍ତୁ ଏବେ ଏମିତି ହେଇଯାଇଛି ଟେକ୍ନିକ୍ ବଦଳିଛି ଯେ ଆଉ ଗୋରୁ ବଳଦ ଘରେ କେହି ରଖୁନାହାନ୍ତି ସବୁ ଟ୍ରାକ୍ଟର ପାୱାର ଟିଲର ଏଇସବୁରେ କାମ ହଉଛି ଆଗରୁ ଚାଷ ହଉଥିଲା ଦେଶୀ ଧାନ ଏଥର ସବୁ ହାଇଲିଙ୍ଗ ଧାନ ଚାଷ ହେଉଛି ଅମଳ ବି ବେଶୀ ହେଉଛି କିନ୍ତୁ ସବୁ ପାୱାର ଟିଲର ଟ୍ରାକ୍ଟର କାଟିଲା ବେଳେ ବି ହେଇ ହାରବାରରେ କଟା ହଉଛି ଏବଂ ମଣିଷ କାଟିଲେ ବି ତାକୁ ଆଉ ବୁହା ବୁହି ନାହିଁ ସେଇ ଚାଷରେ ଦେଇକି ଧାନକୁ ଆମେ ଘରକୁ ନେଇଆସିଛି ଏହି ହିସାବରେ ମଣିଷ ବି ବହୁତ ଠକ ହେଇଗଲାଣି ଯାହାଫଳରେ ସବୁ ମେସିନ୍ରେ କାମ ହଉଛି ଯାହାଫଳରେ ମଣିଷ ବହୁତ ଆରାମ ବି ପାଇଲେଣି ଚାଷ ପାଇଁ ଆଗ୍ରହ ବି କରୁଛନ୍ ଯା ହଉ କଷ୍ଟ ନାହିଁ ଚାଷରେ ସବୁ ତ ମେସିନ୍ରେ ହବ ଖାଲି ରୁଆ ମେସିନ୍ଟା ଆମର ଏଆଡ଼େ ଆସିନି ଯଦି ରୁଆ ମେସିନ୍ ବି ଆସିଥାନ୍ତା ତାହେଲେ ଆଉ ଟିକେ ସୁବିଧା ହେଇଥାନ୍ତା ଧାନ ରୁଇ ଦେଲେ ମେସିନ୍ରେ କାଟିଦେଲେ ମେସିନ୍ରେ ରୁଆ ହବ ମେସିନ୍ରେ କଟା ହବ ଖାଲି ଲଦିକି ଘରକୁ ଆଣିବାର ଅଛି ଏତିକି୍ ହିଁ କାମ ମଣିଷର ଏଇ ହିସାବରେ ସବୁ ବଦଳି ଗଲାଣି ଚାଷ ଆଉ ଚାଷ ତ ଆଉ କଷ୍ଟ ନାହିଁ ତଥାପି ଲୋକ ସବୁ ଚାଷ ପାଇଁ ମନ ଦଉନାହାନ୍ତି